ନନା ନମସ୍କାର ଆମର ଛୁଆ ପ୍ରତିଭା ମହାନ୍ତି ତାକୁ ତା ଦେହ ଟିକେ ଖରାପ ଅଛି ଆମେ ଧରିକି ନେବାପାଇଁ ଚାହୁଁଛୁ ହଁ ପରୀକ୍ଷା ଦେଲେବି ଟିକେ ଆଉ ତାହା ତା ଦେହ ବହୁତ ଖରାପ ଅଛି ତ ଆମେ ଘରକୁ ନେବାଲାଗି ଚାହୁଁଛୁ ତାପରେ ମେଡିକାଲ୍ ନେଇକି ଟିକେ ଦେଖେଇବେ ଠିକ୍ ଅଛି ନେଇକି ଟିକେ ମେଡିକାଲ୍ରେ ତାହାକେ ଟ୍ରିଟମେଣ୍ଟ୍ କରିଦେବି ହଁ କେତେବେଳେ ନେଇଯିବି ଆଉ ତାର ତ ଦେହ ଖରାପ ଅଛି ଟାଇମ୍ କହନ୍ତୁ ଯେ ଆମେ ନେଇକି ତାକୁ ମେଡିକାଲରେ ଦେଖେଇ ପୁଣି ଆଣିକି ଛାଡ଼ିଦେବୁ ହଷ୍ଟେଲ୍ରେ ଏଗଜାମ୍ ଏଗଜାମ୍ ତ ଆମେ ଏଗଜାମ୍ ଆଗରୁ ଆଣିକି ପହଞ୍ଚେଇଦେବୁ ହଉ ସାର୍ ଠିକ୍ ଅଛି ନେଇକି ତାକୁ ଟିକେ ନେଇକି ଦେଖେଇଦେବି ଆମ ଛୁଆର ଟିକେ ଧ୍ୟାନ ରଖୁଥିବେ ରଖୁଛି